ଆଜିକାଲିର ଆଧୁନିକ ୟୁବପିଢ଼ି ଯୁବପିଢ଼ି ସମ୍ବାଦ ଓ ନ୍ୟୁଜ୍ ଦେଖିବାକୁ ପସନ୍ଦ କରୁନାହାନ୍ତି ସେମାନେ ଭାବୁଛନ୍ତି ସମ୍ବାଦ ପଢ଼ିଲେ ଆମେ କ'ଣ କରିବୁ କିନ୍ତୁ ସେମାନେ ଜାଣିନାହାନ୍ତି ଯେ ସମ୍ବାଦକୁ ଅନୁସର ଅନୁସରଣ କରିବା ଦ୍ୱାରା ଆମେ ଦେଶ ଭିତରେ ଓ ବାହାର କଥା ବିଷୟରେ ଜାଣିପାରୁ ଆମର ସାଧାରଣ ଜ୍ଞାନ ମଧ୍ୟ ବଢ଼ିଥାଏ ତେଣୁ ମୁଁ ମଧ୍ୟ ଯୁବପିଢ଼ିଙ୍କୁ ସମ୍ବାଦ ସମ୍ବାଦ ଅନୁସରଣ କରିବାକୁ ଉତ୍ସାହିତ କରିଥାଏ ଖବର ଅନୁସରଣ ଦ୍ୱାରା ଆମର ବହୁତ ଅଧିକ ଲାଭ ହୋଇଥାଏ